ହ୍ୟାଲୋ ଦାମ ଭାଇନା ଆଉ ଦୋକାନ ଛକରେ ବସିଛ ନା ଏ ଆମ କାମାକ୍ଷା ନଗରରେ ଗୋଟେ ନୂଆ ଦୋକାନ ହେଇଛି ଏଇ ଯେଉଁ ରାଜୁ ଦୋକାନ କରଛି ନୂଆ ଦୋକାନ ଆଉ ତା ଦୋକାନରେ ପ୍ରବଳ ଲୋକ ଭିଡ଼ ଆଉ ପ୍ରବଳ ବିକ୍ରି ହେଉଛି ଆଉ ତା'ର ଦିନକୁ ଲାଭ ପ୍ରବଳ ହେଉଛି କ'ଣ କରିବା ସେଠି କେମିତି ଆମେ କ'ଣ କେମିତି କରିକି ଆମେ ବି ସେମିତି ଲାଭବାନ ହୋଇପାରିବା ତା ପାଖକୁ ଲଗେଇକି ଗୋଟେ ଦୋକାନ ଦେବା ତାକୁ ମାନେ ତା ସହିତ ପ୍ରତିଯୋଗିତା କରିବା ଆଉ

ଆମେ ଭଲ ଜିନିଷ ଆଣିବା ତାଙ୍କଠୁ ତାଙ୍କଠୁ ଭଲ ଜିନିଷ ଆଣିକି ବେପାର କରିବା

ହଉ ଦାମ ଭାଇ ସନ୍ଧ୍ୟା ହେଲାଣି ଆମ ଘରେ ଡାକିଲେଣି ମୁଁ ଯାଉଛି କାମ ଅଛି କାଲି ଫୋନ୍ କରିବି ଏ ବିଷୟରେ କଥାବାର୍ତ୍ତା ହେବା ହଉ ହଉ